ହଁ ମୋତେ ଗୀତ ଶୁଣିବାକୁ ବହୁତ ଭଲ ଲାଗେ ଗୀତ ଶୁଣି ଶୁଣି ମୋତେ ରାତିରେ ନିଦ ଆସିଯାଏ ମୋତେ ଗୀତ ଶୁଣିବାକୁ ବହୁତ ଭଲ ଲାଗେ ହିନ୍ଦୀ ଗୀତ ମୋତେ ବହୁତ ଭଲ ଲାଗେ ଆଉ କୁମାର ସାନୁ ତା'ପରେ ଅଜିତ ଋତୁପର୍ଣ୍ଣା ଟିଶ ଏସବୁ ଏସବୁ ସିଙ୍ଗର୍କୁ ମୋତେ ବହୁତ ଭଲ ଲାଗେ ବା ମୋତେ ବହୁତ ପସନ୍ଦ ଗୀତ ଶୁଣିଲେ ବହୁତ ଲୋକ ଅଛନ୍ତି ଆଜିକାଲିର ଝିଅମାନେ ବହୁତ ଗୀତ ହିଁ ଶୁଣନ୍ତି ଆଧୁନିକ ଗୀତ ହିଁ ଶୁଣନ୍ତି ଆଜିକାଲି କି ଆଜିକାଲି ସେ ଫିଲ୍ମ ସିରିୟଲ୍ ଏସବୁ ଅଧିକାଂଶ ଆଜିକାଲି ଦେଖୁନାହାନ୍ତି ଗୀତ ବି ଶୁଣୁଛନ୍ତି ମୋତେ ବହୁତ ଭଲ ଲାଗେ ଗୀତ ଗୀତ ଶୁଣିଲେ ମୋତେ ଖୁବ୍ ଭଲ ଲାଗେ ମୋତେ ଗୀତ ବହୁତ ପସନ୍ଦ ମୋତେ ଗୀତ ଭଲ ଲାଗେ